ମୋର୍ ଭାରତର ନୃତ୍ୟଶିଲ୍ପୀମାନଙ୍କର ବଲିଉଡ଼ରେ ଯେନ୍ ବହୁତ ନାଚ ଗୀତ ପ୍ରଭାବିତ କର୍ସି ସେଥିର୍ ସ୍ୱତନ୍ତ୍ର ହଉଚି ଆମର୍ କୌଶଳୀ ଭାଷା ସମ୍ବଲପୁରୀ ଶିଲ୍ପୀ ଯେନ୍ ସମ୍ବଲପୁରୀ ଭାଷାର ଯେନ୍ ନାଚ ହେଉଥିବା ନିଶାନ ତାଷା ଢ଼ୋଲ ମୁହୁରି ଝୁମକା ସବୁ ଯେତେବେଲେ ବାଜୁଥିବା ବଲିଉଡ଼ରେ ବି ସମଗ୍ର ଦେଶ୍କେ ଆମର୍ ଇ ନୃତ୍ୟଟା ଆକର୍ଷିତ କରିଛି ଯେନ୍ଟାକି ଭୁକା ଫିଲ୍ମ ତା ପ୍ରମାଣିତ ଆର୍ ବି କେତଟା ଫିଲ୍ମ ଆମର୍ ସମ୍ବଲପୁରୀ ଭାଷାର ପ୍ରମାଣିତ କରିଚେ ଆମର୍ ସବୁଠାରୁ ସର୍ବଶ୍ରେଷ୍ଠ ନୃତ୍ୟ ଆମର୍ ସମ୍ବଲପୁରୀ କୌଶଲି ନୃତ୍ୟ ଯେନ୍ଟାକି ଦାଲଖାଇ ମେଲା ଜଡ଼ ରସରକେଲି ହୁମୋ ଇ ଗୀତ ମାନେ ବଲିଉଡ଼ରେ ବହୁତ ପ୍ରଭାବିତ କରିଚେ ହିନ୍ଦୀଠାରୁ ବି ଓଡ଼ିଆଠାରୁ ବି ଏତେ ଭାବରେ ପ୍ରଭାବିତ କରିଛି ଯେ ଯେନ୍ଟାକି ଲୋକ୍ ଦେଖିକରି ଆଶ୍ଚର୍ଯ୍ୟ ହଉଛନ୍ ଏବଂ ବହୁତ ପସନ୍ଦ କରିଛନ୍ ଆମର ଏ ସମ୍ବଲପୁରୀ ନୃତ୍ୟକ ତେଣୁ ସେ କଳାକାର ମଧ୍ୟରେ ପସନ୍ଦ କର୍ବାର୍ ଲାଗି ବିଶେଷ କରି ଆମରି ସମ୍ବଲପୁରୀ ନୃତ୍ୟଏ ହିନ୍ଦୀକେ ପସନ୍ଦ କଲେ ବି ଟିକେ କମ୍ ମାତ୍ରାରେ କରୁଛନ୍ ଓଡ଼ିଆ ଗୀତକେ ବି ପସନ୍ଦ କଲେ ବି ଟିକେ କମ୍ ମାତ୍ରାରେ କରୁଛନ୍ କିନ୍ତୁ ଆମର ଇ ଯେନ୍ ସମ୍ବଲପୁରୀ ଭାଷା ତିଆର୍ ଯେନ୍ ବଜାତି ଯେନ୍ ରସ୍ଟା ଅଛେ ଭାରତର ସବୁ ଶିଲ୍ପୀମାନେ ବଲିଉଡ଼ରେ ସମସ୍ତେ ବହୁତ ପସନ୍ଦ କରିକିରି ବହୁତ ଧନ୍ୟବାଦ୍ ଜଣେଇଛନ୍ ସମସ୍ତ କଳାକାରମାନଙ୍କୁ ବହୁତ ବହୁତ ଧନ୍ୟବାଦ୍